ଆମ ଅଞ୍ଚଳରେ ଅନେକ ଅନେକ ପ୍ରମୁଖ ଧାର୍ମିକ ପରମ୍ପରା ରୀତିନୀତି ପାଳନ କରାଯାଏ ସେଥିମଧ୍ୟରୁ ଉପବାସ ମଧ୍ୟ ରହୁଛି ଶିବରାତ୍ରି ଶିବରାତ୍ରି ହେଉଛି ଶିବରାତ୍ରି ହେଉଛି ପ୍ରଭୁ ଶିବଙ୍କର ପୂଜା ଯେପରି ଆମେ ଶିବରାତ୍ରିରେ ଉପାସ ରହୁଁ ଶିବଙ୍କଠାରେ ଶିବଙ୍କୁ ପୂଜା କରିଥାଉ ତାହାର ରୀତିନୀତି ହେଉଛି ଆମେ ସକାଳୁ ପ୍ରଥମେ ଗାଧୋଇ ଆସିବା ତା'ପରେ ଆମେ ସେଇଠାରେ ରୀତିନୀତି ହିସାବରେ ପୂଜା କରିବା ଯେତେବେଳେ ଆମେ ସନ୍ଧ୍ୟାରେ ଶିବରାତ୍ରି ପୂଜା କରିବାକୁ ଯାଉ ସେଇଟାରେ ଗୋଟିଏ ଅଖଣ୍ଡ ଦୀପ ଜଳାଇବାକୁ ପଡ଼ିଥାଏ ସେଇଠାରେ ଅଖଣ୍ଡ ଦୀପ ଦୀପ ଜଳାଇବା ପାଇଁ ସମୟ ନିର୍ଦ୍ଧାରିତ କରାଯାଇଥାଏ ସେ ଅଖଣ୍ଡ ଦୀପ ଜାଳିବା ପରେ ଯେଉଁ ଭକ୍ତଗଣ ଥିବେ ସେଇମାନେ ସେ ଅଖଣ୍ଡ ଦୀପ ଜାଳି ସାରିବା ପରେ ଭକ୍ତଗଣ ଥିବେ ସେମାନେ ନିଜ ନିଜର ଦୀପ ଜାଳି ଉପବାସରେ ଶିବରାତ୍ରି ଦିନ ଉଜାଗରରେ ରହନ୍ତି ଉଜାଗର ଶିବରାତ୍ରିରେ ଉଜାଗର ରହିବା ରହିବା ହେଉଛି କାରଣ ଯେଉଁ ଯେଉଁମାନେ ଯେଉଁ ଯେଉଁମାନେ ତାହା ଭକ୍ତ ଭକ୍ତମାନେ ଭଗବାନଙ୍କୁ ଯାହା ମାଗିଥାନ୍ତି କୁହାଯାଏ ଯେ ଶିବରାତ୍ରିରେ ଉଜାଗାର ରହିଲେ ତାହା ସମ୍ପୂର୍ଣ୍ଣ ହୋଇଥାଏ ସେଇଥିପାଇଁ ଆମ ଅଞ୍ଚଳର ପରମ୍ପରା ଅନୁସାରେ ଶିବରାତ୍ରି ଉପବାସ କରନ୍ତି